ମୁଁ ଏବେ ଗୋଟିଏ ସମ୍ବଲପୁରୀ ସାର୍ଟ କିଣିଥିଲି ଯାହାକି ମତେ ଏତେ ଭଲ ଲାଗିଲା ଏବଂ ସମସ୍ତଙ୍କୁ ବି ସେ ପସନ୍ଦ ହେଲା ଘୋଡ଼େଇ ହେବାପାଇଁ ବହୁତ ହାଲୁକା ଏବଂ ଗରମ ବି ଲାଗୁଥିଲା ଏହି ଜିନିଷ ଆମ ଓଡ଼ିଶାରୁ ହେଇଥିବାରୁ ମୋତେ ଏତେ ଆନନ୍ଦ ଲାଗୁଛି କହିବା କଥା ନୁହେଁ